ଭାଇ ଟିକିଏ ଶୁଣିବେ ମୁଁ ଟିକିଏ ହଂସପାଳରୁ ଆଚର୍ଯ୍ୟବିହାର ଯିବାକୁ ଚାହୁଁଛି ଏଇଠି ଗମନାଗମନର ସୁବିଧା କ'ଣ କେମିତି ଅଟୋ ଯାଉଛି ନା ଗଭର୍ଣ୍ଣମେଣ୍ଟ୍ ବସ୍ ଯାଉଛି ମୁଁ ତ ବହୁତ ସମୟ ହେଲାଣିି ୱେଟ୍ କଲିଣି କିଛି ଯିବାର ମୁଁ ଦେଖିପାରୁନି କେମିତି ମୁଁ ଯିବି କ୍ୟାବ୍ ବୁକ୍ କରିବି କେତେ ପଇସା ନେଉଛନ୍ତି ନା ଗଭର୍ଣ୍ଣମେଣ୍ଟ୍ ବସ୍ରେ ଗଲେ କେତେ ପଇସା ନେଉଛନ୍ତି ହଁ କିଛି ସୁବିଧା ଏଇଠି ନାହିଁ ତ ଆସିଯିବା କଥା ମୁଁ ତ ବହୁତ ସମୟ ହେଲାଣି ଏଇଠି ୱଟ୍ କଲିଣି କେଉଁଠି କିଛି ଆସୁନି ଗଭର୍ଣ୍ଣମେଣ୍ଟ୍ ବସ୍ ଆସୁନି ଅଟୋ ପାଇଁ ବି ୱେଟ୍ କରିଛି ଅଟୋ ବି ଆସୁନି ହଁ କେମିତି ଯିବି ଗଭର୍ଣ୍ଣମେଣ୍ଟ୍ ବସ୍ରେ ଗଲେ ଟିକିଏ ସୁବିଧା ହେବ ହଁ କେତେ ପଇସା ନେବେ ଆଉ ଯଦି କମ୍ ପଇସାରେ ହୋଇଯିବ ତା'ହେଲେ ଦେଖିବା କିନ୍ତୁ ବହୁତ ସମୟ ହେଲାଣି ୱେଟ୍ କଲିଣି କେଉଁଠି କିଛି ଆସୁନି ଆଉ କେତେ ସମୟ ପରେ ଆସିବ ଜାଣିଛନ୍ତି କି ନାଇଁ ତ ସନ୍ଧ୍ୟା ସମୟ ଆସିଯିବାକଥା କୌଣସି ବି ଅଟୋ କି ବସ୍ ବସ୍ କିଛି ଆସୁନି ଆଉ କେତେ ସମୟ ମୋତେ ୱେଟ୍ କରିବାକୁ ପଡ଼ିବ ହଁ ସନ୍ଧ୍ୟା ସମୟ ଗଭର୍ଣ୍ଣମେଣ୍ଟ୍ ବସ୍ରେ ପଳାଇବି ଆଉ ମୋତେ ସୁବିଧା ହେବ ତ ଆହୁରି କେତେ ସମୟ ୱେଟ୍ କରିବାକୁ ପଡ଼ିବ ହଁ ସେଇଟା ଭଲ ହେବ ଆଉ କମ୍ ପଇସାରେ ବି ହୋଇଯିବ ଆଉ ସେହି ଗଭର୍ଣ୍ଣମେଣ୍ଟ୍ ବସ୍ରେ ପଳାଇବା ଆଉ ହଉ ଥ୍ୟାଙ୍କ୍ ୟୁ ଭାଇ